ଘୋଡ଼ା ଘୋଡ଼ା ଏମିତି ଏକ ପଶୁ ଯାହାକି ପୂର୍ବକାଳରେ ପରିବହନରେ ସାହାଯ୍ୟ କରୁଥିଲା କାହିଁକିନା ଆଗକାଳରେ ଆମର ଯେଉଁ ଏବେ ବାଇକ୍ ଅଛି ବା ମୋଟର କାର୍ ଗୁଡ଼ିକ ଅଛି କିନ୍ତୁ ଆଗକାଳରେ ସେ ବାଇକ୍ ବା ମୋଟର କାର୍ ଗୁଡ଼ିକ ନଥିଲା ତେଣୁ ବାଇକ୍ ଏବଂ ମୋଟର କାର୍ ନଥିବାରୁ କ'ଣ ହେଉଥିଲା ନା ଆମେ ଅନେକ ଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେଇଥିଲୁ ଏବଂ ଆମେ ଘୋଡ଼ା ଗାଡ଼ିର ୟୁଜ୍ କରୁଥିଲୁ ବା ଉପଯୋଗ କରୁଥିଲୁ ତ ଯେଉଁ ଘୋଡ଼ା ଗାଡ଼ିର ଉପଯୋଗ ହଉଥିଲା ବା ଯେଉଁ ଘୋଡ଼ା ଗାଡ଼ି ଆମେ ଚଲାଉଥିଲୁ ତ ତାହା ବହୁତ ଖୁସି ଲାଗୁଥିଲା କାହିଁକିନା ଆଜିକାଲି ଯେଉଁ ପେଟ୍ରୋଲ ରେଟ୍ ହେଲାନି ଆଉ ଆଜିକାଲି ଯେଉଁ ପେଟ୍ରୋଲ ରେଟ୍ ହେଲଣି ତାହା ବହୁତ ଉପରକୁ ବଢ଼ି ବଢ଼ି ଚାଲିଛି ତେଣୁ ଆଗକାଳର ଲୋକେ ଯେଉଁ ଥିଲେ ତାଙ୍କ ପାଖରେ ଅଧିକ ପଇସା ନଥିଲା ତ କ'ଣ କରୁଥିଲେ ନା ସେମାନେ ଘୋଡ଼ା ଗାଡ଼ି ଚଲାଉଥିଲେ ତ ଆଗକାଳରେ ବହୁତ ବଡ଼ ବଡ଼ ଲୋକମାନେ ହିଁ ଘୋଡ଼ା ଗାଡ଼ି ଚଲାଉଥିଲେ ଛୋଟ ଛୋଟ ଲୋକମାନେ କେବେ ଘୋଡ଼ା ଗାଡ଼ି ଚଲାଇ ପାରୁନଥିଲେ କାହିଁକିନା ତାଙ୍କ ପାଖରେ ପଇସା ନଥିଲା ତ ଆଗକାଳରେ ଯେଉଁ ରାଜା ମହାରାଜା ମାନେ ଅଛନ୍ତି ସେମାନେ ମଧ୍ୟ ଆମେ ଜାଣିଛୁ କି ଘୋଡ଼ା ଗାଡ଼ି ଚଲାଉଥିଲେ ବା ଘୋଡ଼ା ଗାଡ଼ିରେ ସେମାନେ ଆସିବା ଯିବା କରୁଥିଲେ ଏବଂ ଆମେ ସବୁ ସେହି ବିଷୟରେ ଜାଣିଛୁ ତ କିନ୍ତୁ ଆଜିକାଲି ସେଭଳି ନୁହେଁ ଆଜିକାଲି ଘୋଡ଼ା ଗାଡ଼ି ବେଶୀ ଚଲୁନାହିଁ କିନ୍ତୁ ବନ୍ଦ ହେଇଯାଇଛି କିନ୍ତୁ ଅନେକ ସ୍ଥାନରେ ଏମିତି ଦେଖିବା ଯେଉଁଠାରେ କିି ଘୋଡ଼ା ଗାଡ଼ି ଦ୍ୱାରା ହିଁ ପରିବହନ ଚାଲୁଛି ଏମିତି ଅନେକ ରାଜ୍ୟ ଅଛି ବା ଅନେକ ଆଜି ଅନେକ ଦେଶ ଅଛି ଯେଉଁଠାରେ କି ଘୋଡ଼ା ଗାଡ଼ି ମଧ୍ୟ ଚାଲୁଛି ସେହିଭଳି ଭାବରେ ଆମେ ଯଦି ଏବେ ବି ଘୋଡ଼ା ଗାଡ଼ି ଚଲାଇବା ତ କ'ଣ ଆମର ପେଟ୍ରୋଲ ରକ୍ଷା ହେବ ବା ପେଟ୍ରୋଲ ବଞ୍ଚିବ ଏବଂ ପେଟ୍ରୋଲ ବଞ୍ଚିଲେ କ'ଣ କରିବା ଆମେ ସେ ପଇସାରୁ ଆମେ କିଛି ଅର୍ଥ ସେଇ ପଇସାରୁ ଆମେ କିଛି ଅନ୍ୟ କାମରେ ମଧ୍ୟ ଲଗାଇ ପାରିବା କାହିଁକିନା ଆଜିକାଲି ପେଟ୍ରୋଲ ରେଟ୍ ଏମିତି ବଢ଼ିଛି ଯାହାକି ବହୁତ ଉପରେ ତ ଯେଉଁ ପଇସା ପେଟ୍ରୋଲ ପକାଉଛୁ ସେଇ ପଇସା ଯଦି ଆମେ ରଖିବା ବା ସଞ୍ଚୟ କରିବା ତ ତାହା ଆମ ଆଗାମୀ ପିଢ଼ିରେ ମଧ୍ୟ ସାହାଯ୍ୟ କରିପାରିବ ତ ଆମର ଯେଉଁ ଘୋଡ଼ା ଗାଡ଼ି ରେସ୍ ମଧ୍ୟ ହେଉଛି ଏବେ ତ ସେଇ ଘୋଡ଼ା ଗାଡ଼ି ରେସ୍ରେ କ'ଣ ମୋତେ ଘୋଡ଼ା ଚଲାଇବା ବହୁତ ଭଲ ଲାଗେ ଘୋଡ଼ା ଦୌଡ଼ିବା ବହୁତ ଖୁସି ଲାଗେ କାହିଁକିନା ଘୋଡ଼ା ରେସ୍ ବା ଘୋଡ଼ାର ରେସ୍ରେ ମୁଁ ଭାଗ ନିଏ ଏବଂ ଘୋଡ଼ାର ଯତ୍ନ ନେବା ପ୍ରଥମେ ଆମକୁ ଦେଖିବା ଦରକାର କାହିଁକିନା ଘୋଡ଼ାକୁ ଯାହା ଖାଇବାକୁ ଦରକାର ଘୋଡ଼ା ଯାହା ଖାଉଛି ବା ଯାହା ସେ ତାହାକୁ ଯାହା ବି ଦରକାର ହେଉଛି ତାହା ଦେଲେ ସେ ସବୁବେଳେ ସୁସ୍ଥ ରହିବ ଏବଂ ଆଗକୁ ବହୁତ ତମେ ସ୍ପିଡ଼୍ରେ ଦୌଡ଼ିବ ତ ଆମେ ତାକୁ ସବୁବେଳେ ସୁସ୍ଥ ରଖିବା ସବୁବେଳେ ତା'ର ଚେକ୍ ଅପ୍ କରାଇବା ବା ଯେତେବେଳେ ତାକୁ ଯାହା ହେଉଛି ଖାଇବା ହେଉଛି କି ଯାହା ହେଉଛି ସବୁ ଦରକାର ତାକୁ ଦେବା ଏବଂ ତାକୁ ଉତ୍ତମ ପରିବେଶରେ ଚରିବା ପାଇଁ ଦେବା ଏହିସବୁ ପର ଦ୍ୱାରା କ'ଣ ହେବ ନା ଯେଉଁ ଘୋଡ଼ାଟା ଅଛି ସେହି ଘୋଡ଼ାଟା ସବୁବେଳେ ଫିଟ୍ ରହିବ ଆଉ ଆମେ ଯେତେବେଳେ ରେସ୍ ନେଉଛୁ ରେସ୍ କରୁଛୁ ତ ସେତେବେଳେ ବି ସେ ଠିକ୍ ଭାବରେ ଦୌଡ଼ି ପାରିବ ତ ଏମିତି ନୁହେଁ କି ଘୋଡ଼ାକୁ ଗୋଟେ ପଶୁ ଭାବରେ ଆମେ ତାକୁ ନିର୍ଯାତନା କରିବା ଆମେ ପଶୁକୁ ସବୁବେଳେ କ'ଣ ଭାବିବା ନା ଗୋଟେ ସଦସ୍ୟ ଗୋଟେ ପରିବାର ସଦସ୍ୟ ଭାବରେ ମଧ୍ୟ ଭାବିପାରିବା କାହିଁକିନା ଆମେ ଯଦି ତାହା ସେହିଭଳି ଭାବିବା ତ ସେ ବି ବହୁତ ଖୁସିରେ ରହିବ ଏବଂ ଆମେ ଯଦି ତାକୁ ନିର୍ଯାତନା କରିବା ତାକୁ ପିଟିବା ତାକୁ ଠିକ ଭାବରେ ଚରାଇବାକୁ ନେବା ନାହିଁ ତ ସେଥିରେ ଆମର ହିଁ ଲସ୍ ଅଛି କାହିଁକିନା ଆମେ ଯଦି ତାକୁ ସେହିପରି ଭାବରେ ବ୍ୟବହାର କରିବା ତ ସିଏ ଆମି ଦିନରେ ଆଉ ଅଧିକ ଦିନ ବଞ୍ଚିପାରିବ ନାହିଁ କାହିଁକିନା ଘୋଡ଼ାର ଜୀବନକାଳ ଯେତେ ଅଛି ତା' ଠାରୁ ଅଧିକ କମିଯିବ କାହିଁକିନା କୌଣସି ମଣିଷକୁ ଯିଏ ବି ହେଇଥାଉ ତାହାକୁ ପ୍ରଥମେ ବଞ୍ଚିବା ପାଇଁ କ'ଣ ଦରକାର ସୁସ୍ଥ ପରିବେଶ ଦରକାର ସୁସ୍ଥ ବାତାବରଣ ଦରକାର ଏବଂ ଯାହା ତାହାକୁ ତାହାକୁ ଯାହା ଦରକାର ତାହା ଆମେ ଯୋଗାଇ ଦେବା କଥା ଏବଂ ତାହା ଯୋଗାଇ ସାରିଲା ପରେ ଆମେ ଗୋଟେ ଭଲ ରାଇଡ଼ର୍ ବା ଗୋଟେ ବଡ଼ ଘୋଡ଼ା ଚାଳକ ଆମେ ତିଆରି କରିପାରିବା ବା ଆମେ ନିଜେ ଗୋଟେ ବଡ଼ ଘୋଲା ଚାଳକ ଆମେ ହୋଇପାରିବା ତ ଏହି ଭାବନା ଧରି ଯଦି ଆମେ ଆଗକୁ ବଢ଼ିବା କ'ଣ ହବ ନା ଏହି ଭାବନା ଯଦି ଆମେ ଧରିକି ଆମେ ଯଦି ଆଗକୁ ବଢ଼ିବା ତ ବହୁତ ପରିବର୍ତ୍ତନ ହେବ ଏବଂ ଘୋଡ଼ାର ଯତ୍ନ ନେବା ଆମର ସୌଭାଗ୍ୟ ବା ଆମେ ଯେମିତି ହେଲେ ବି ଯଦି ଗୋଟେ ଘୋଡ଼ା ଉପଯୁକ୍ତ ତା'ର ଯତ୍ନ ନେବା ଦରକାର ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ଏବଂ କଲ୍ୟାଣ କିପରି ହେବ ସେହିପରି ଆମେ ଧ୍ୟାନ ଦେବା କଥା ଏବଂ ତାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ କରି ଆମେ ଧ୍ୟାନ ଦେବା କଥା କାହିଁକିନା ସ୍ୱାସ୍ଥ୍ୟ ହେଉଛି ସମ୍ପଦ ସ୍ୱାସ୍ଥ୍ୟ ନଥିଲେ କିଛି ନାହିଁ ତ ଆମର ଯେପରି ସ୍ୱାସ୍ଥ୍ୟ ଦେଖୁ ବା ଆମକୁ ଯଦି ଜ୍ୱର ହେଉଛି ତ ଆମେ ସିଧା ମେଡ଼ିକାଲ ପଳାଇ ଯାଉ ବା ମେଡ଼ିକାଲରେ କିଛି ଜିନିଷ କିଣିକି ଆମେ ବା ମେଡ଼ିସିନ ଆଣିକି ଖାଇଥାଉ ସେହିପରି ଘୋଡ଼ା ତା'ର ମୁହଁ ନାହିଁକି ସେ କହିଦେବ କି ମୋତେ ଭଲ ଲାଗୁନି ତ ତା'ର ଯୋଉ ରହିଚି ରିଏକ୍ସନ୍ ତାକୁ ଜାଣିକି ଆମେ ଜାଣିବା କିତେ ସେ ଠିକ୍ ଅଛି କି ଭଲ ନାହିଁ ଯଦି ସେ ଭଲ ନାହିଁ ବୋଲି ଜଣାପଡ଼ୁଛିି ତ ଆମେ କ'ଣ କରିବା ନା ସିଧା ପଶୁ ଡାକ୍ଟରକୁ କଲ୍ କରିବା ଏବଂ ତାକୁ ଦେଖାଇକି ଏହାର ଯାହା ବିି ପ୍ରୋବ୍ଲେମ୍ ଅଛି ତାକୁ ଫେସ୍ କରିବା ବା ତାକୁ ଠିକ୍ କରିବା ଫଳତଃ କ'ଣ ହେବ ନା ଘୋଡ଼ା ବି ବହୁତ ଠିକ୍ ଭାବରେ ରହିପାରିବ